ନା ନା ମୋର କହିବା କଥା ପଛ ସିଟ୍ରେ ବସି ପାରିବେନି ଯେ ପଛ ସିଟ୍ରେ ଅନକମ୍ଫର୍ଟେବୁଲ୍ ଆପଣଙ୍କୁ ଜଣାପଡ଼ୁଛି ତ ତ ନେକ୍ଷ୍ଟ୍ ଷ୍ଟପେଜ୍ରେ ଦୁଇ ଜଣ ଉଠି ମାନେ ବାହାରିବେ ବାହରିକି ଆପଣ ସେହି ଷ୍ଟପେଜ୍ରେ ଆପଣ ଯାଇକି ବସି ପାରିବେ ତ ସେଇଟା ଆଉ ହେଉଛି ତିନି କିଲୋମିଟର୍ ତିନି କିଲୋମିଟର୍ ଡିଷ୍ଟାନ୍ସ୍ ରହିବ ଆପଣ ସେଠି ଟିକେ ଅନକମ୍ଫର୍ଟେବୁଲ୍ କରୁଛନ୍ତି ମାନେ ବସିପାରିବେନି ମାନେ ମାନେ କି ପବନ ଫବନ ଯାଉନି ନା କ'ଣ

ଆଚ୍ଛା ଆଚ୍ଛା ଠିକ୍ ଠିକ୍ ଅଛି ନେକ୍ଷ୍ଟ୍ ଷ୍ଟପେଜ୍ରେ ମୁଁ ଚେଷ୍ଟା କରିବି ସେ ଆମର ଇଏ ଆମର ଆମର ରୋଡ଼୍ମାନେ ଆମର ଝରକା ସାଇଟ୍ର ମୁଁ ଆପଣଙ୍କୁ ଦେବି ନେକ୍ଷ୍ଟ୍ ଷ୍ଟପେଜ୍ରେ ଦେବି ଆପଣ ଟିକେ ଖାଲି ଆଉ ଦଶରୁ ପନ୍ଦର ମିନିଟ୍ ଟିକେ ସେଠି ବସନ୍ତୁ ଟିକେ ଦଶରୁ ପନ୍ଦର ମିନିଟ୍ ବସିବେ ଟିକେ ଟିକେ ଦଶରୁ ପନ୍ଦର ମିନିଟ୍ ବସନ୍ତୁ ତାପରେ ମୁଁ ଆପଣଙ୍କୁ ଝରକା କଡ଼ରେ ଦେଉଛି ହେଲା କି ତାପରେ ମେନ୍ ହେଉଛି ଏବେ ଦରକାର ଯେ ସେ ମଣିଷଟା ନ ଉଲ୍ଲୀ ଲେ ନ ଉହ୍ଲିକି ନଗଲେ ନ ଇଏ କଲେ ସେମାନେ ସେ ଇଏ ଆମର ଯିଏ ବି ବସିଛନ୍ତି ତାଙ୍କୁ କି ଟାଣିକରି ସେଇ ଇଏ ଆମର ସେ ଷ୍ଟପେଜ୍କୁ ପହଞ୍ଚୁ ହେଲା ମୁଁ ଦେଖୁଛି ଏଠି ଦୋଇଗୁଟରେ ମାନେ ଆମର ଏଠି ନେକ୍ଷ୍ଟ୍ ଷ୍ଟପେଜ୍ ଯେଉଁଟା ଦୋଇଗୁଟି ସେ ଦୋଇଗୁଟରେ ଓହ୍ଲାଇବେ ଜଣେ ସେ ଦୋଇଗୁଟରେ ଓହ୍ଲାଇଲା ପରେ ସେଠି ଆପଣଙ୍କୁ ଦେବି ତ ଏଠି ଆପଣ କମ୍ଫର୍ଟେବଲ୍ ଅନୁଭବ କରୁଛ ନା କମ୍ଫର୍ଟେବଲ୍ ଅନୁଭବ କରୁନାହାନ୍ତି ମୋତେ କୁହନ୍ତୁ ଆଜ୍ଞା ସିଟ୍ଟି ନିହାତି ଦରକାର ହଉ ହଁ ମୁଁ ଆପଣଙ୍କୁ ତ ଜାଣିଚି ସିଟ୍ଟା ନିହାତି ଦରକାର ତ କି କରିବି କାହାକୁ କିସ କହିବି ମୁଁ ଏଇନା ହେଉ ମୁଁ ଦେଖୁଛି ଏ ଭାଇ ଦେନ ଦେନ ହେନ ଭାଇ ପଇସାଟା ଦେନ ତୋର ହଁ ସେଇଟା ବୁଝୁଛି ମୁଁ ଆଉ ହୁଁ ଦେଖେ ଦେଖେ ଦେଖେ ଠିକ୍ ଯେ ଆପଣ ଆସନ୍ତି ସବୁ ସବୁଦିନ ଆସନ୍ତି ମୁଁ ଜାଣିଛି ହେଲା କି ସବୁଦିନ ଆସନ୍ତି ସବୁଦିନ କାମ ଇଏ ମାନେ କାମ ପାଇଁ ଯାଆନ୍ତି ସେ ଆମର ଇଏ ପାଇଁ ଆମର ଏଇ ମ୍ୟାକ୍ସିମମ୍ ଦିନ ଆସନ୍ତି ସେ ଆମର ମାନେ କି କହିବି ଏଇନା କାହାକୁ କି କହିବି କାହାକୁ କିସ କରିବି ମୁଁ ନିଜେ ବି ଚିନ୍ତା କରିପାରୁନି ଜାଗା ନାହିଁ ଉଠିପାରିବୁ କିରେ ସିଏ ବି ମନା କରୁଛି ହଁ ସିଟ୍ ଦେଖିବି ନେକ୍ଷ୍ଟ୍ ଷ୍ଟପେଜ୍ ଖାଲି ଟିକେ ଖାଲି ରୁହନ୍ତୁ ଦୁଇ କିଲୋମିଟର୍ ଦୁଇ କିଲୋମିଟର୍ ଭିତରେ ମୁଁ ଆପଣଙ୍କୁ ଆଡ଼ଜେଷ୍ଟ୍ କରିଦେଉଛୁ ଆପଣ ବସିଯିବେ ଟେନସନ୍ ନେବେନି ଦୁଇ କିଲୋମିଟର୍ ସେ ଇଏ ଆମର ଯେ ଛୁଆଟାକୁ ଡାକିଥିଲି ସିଏ କହିଲା ଯେ ନା ଆଉ ମୁଁ ସେଇଟି ଦୋଇକୁଟ ଓହ୍ଲାଇଯିବି ଆପଣଙ୍କୁ ସେଇଠୁ ମାନେ ସିଟ୍ ହୋଇଯିବ ତା'ପରେ ତାର ବି ଗୋଟିଏ କଥା ସିଏବି ଯଦି ଏଇନା ନ ଉଠିବ ନା ଯଦି ଉଠିବ ତାର ବି ଗୋଟିଏ ଛୁଆ ଅଛି ଏ ଏତେ ଟିକେଟା ତାକୁ ବି କେମିତି ଉଠାଇବି ତାର ଷ୍ଟପେଜ୍ ନ ଆସିଲା ପର୍ଯ୍ୟନ୍ତ ବୁଝିପାରିଲ ନା ତାର ଏତେ ଟିକେ ଛୁଆଟା ଅଛି ସେଇ ଛୁଆଟା ସିଏ ବସିଥାନ୍ତୁ ଆପଣ ଖାଲି ଟିକେ ଖାଲି ଆଉ ମାନେ କି ଦେଢ଼ କିଲୋମିଟର୍ ଦେଢ଼ କିଲୋମିଟର୍ ରହିଗଲେ ସିଏ ଓହ୍ଲିଯିବ ସେଇଠି ଆସିକି ବସିଯିବେ ହେଲାକି ଗୋଟିକ ମାନେ ତାଙ୍କର କ'ଣ କହିବି ଛୁଟିଆ ଛୁଆଟା କୁଣ୍ଢାଇକି ରହିଛି କିସ କରିବ ତାଙ୍କୁ ବି କହି ହେବନି ଆଉ ଟେନସନ୍ ନେବେନି ଆଉ ଖାଲି ଆଉ ଆଉ ଆଉ ଗୋଟିଏ ମିଟର୍ ଆଉ ଆଉ ଗୋଟିଏ କିଲୋମିଟର୍ ଆଉ ଆଉ ଗୋଟିଏ କିଲୋମିଟର୍ ହେଉ ହେଉ ହେଉ ମୁଁ ଦେଖୁଛି ହେଉ